ହଁ ବାବୁ ଭଲ୍ ଅଛେ କାଏଁ ହଁ ମୁଇଁ ବି ଭଲ୍ ଅଛେ

ଓହୋ ବହୁତ୍ ବଡ଼ ଭଲ୍ ଖବର୍ ଗୁଟେ ସୁଣାଲ ହେନ୍ତା ହେଲେ ମିଠା ପିଠା ଧରିକିରି ଆନ୍ ହଁ ହଁ ବହୁତ୍ ବଡ଼ ଭଲ୍ କଥା ପାସ୍ଆଉଟ୍ ହେଇଗଲୁ ହେନ୍ତା ହେଲେ କାଣା କର୍ମି ବୋଲୁଛୁ ସାଇନ୍ସ ଆର୍ଟ କମର୍ସ ହଁ ହଁ ବାବୁ ତୁଇ ତ ଭଲ୍ ପଢ଼ୁଥିଲୁ ଆମର୍ ସ୍କୁଲ୍ନେ ଏଟା ଯଦି ତୁଇ ଯଦି ଭଲ୍ ଚାକ୍ରିଟେ କର୍ମି ବୋଲୁଛୁ ଆଗ୍କେ ଟିଏ ବଢ଼୍ମି ବୋଲୁଛୁ ବୋଲେ ତୋତେ ସାଇନ୍ସ ଏକା କର୍ବାକେ ପଡ଼୍ବା ସାଇନ୍ସ ବୋଲେ ଆଜି ଦିନେ ସବୁ ସାଇନ୍ସ କରୁଛନ୍ ଯେନ୍ ଟିକେ ପାଠ୍ ପଢ଼ୁଛେ ବୋଲେ ସାଇନ୍ସ ଏକା କରୁଛି ଏବେ ଆର୍ଟ୍ସ ମାନେ ସେ ଗଧମାନେ ଏକା ନଉଛନ୍ ଟିକେ ପଢ଼ିନେଇଁ ଯାନ୍ବାର୍ ଲୋକ୍ ହେଲେ ତୁଇ ଯଦି ସାଇନ୍ସ କର୍ବୁ ବୋଲେ ମୋର୍ ହିସାବ୍ସେ ଭଲ୍ ହେତା ହୁଁ ତ ଭଲ୍ସେ ହୁଁ କହ ହଁ ଦେଖ୍ ସାଇନ୍ସ ପଢ଼୍ଲୁ ବୋଲେ ଏବେ ତୁଇ ଡକ୍ଟର ହେଇପାର୍ବୁ ଇଞ୍ଜିନିୟର୍ ହେଇପାର୍ବୁ ତାପରେ ଆଉ ବହୁତ୍ଗୁଡ଼େ ହେନ୍ତା ଅଛି ଯେନ୍ତାକି ବଡ଼୍ ବଡ଼୍ ଜବ୍ମାନେ ଅଛି ତୋର୍ ଲାଇଫ୍ ଭଲ୍ ଯିବା ତୁଇ ଟିକେ ଖାଲି ଭଲ୍ସେ ପଢ଼ିବାର୍ ଅଛେ ବାବୁ ହଏ ସେଟା ବି ସତ୍ କଥା ତୁଇ ଏବେ ଗଭର୍ଣ୍ଣମେଣ୍ଟର ନା ବି ତୁଇ ଯଦି ଭଲ୍ସେ ପଢ଼ିପାର୍ଲୁ ବୋଲେ ବି ତୋତେ ଯଦି ସ୍କଲାର୍ସିପ୍ ମିଲ୍ବା ଯଦି ତୁଇ ଭଲ୍ ପଢ଼ିକରି ଆଗ୍କେ ବଢ଼ବାକେ ଚାହୁଁଛୁ ବୋଲେ ତୁଇ ହେବା ଯଦି ଭଲ୍ ପଢ଼ିବାର୍ ଅଛେ ଏବେ ଆମେ ବି ତୋର୍ ସାହାୟତା କର୍ମୁ କେବେ ଗୋଟେ ଗୋଟେ ଦେମୁ ବି ଖାଲି ଭଲ୍ସେ ପଢ଼ିକରି ଦେଖେଇ ପାର୍ବାର୍ ଅଛି ସମାଜକୁ

ହଏ ହଏ ବାବୁ ଆମେ ଧର୍ମ ହେଲା ଟିଚର୍ର କି ଷ୍ଟୁଡେଣ୍ଟକେ ଭଲ୍ସେ ପଢ଼ାବା ଯେନ୍ତା କରି ଷ୍ଟୁଡ଼େଣ୍ଟ୍ ବୁଝୁଛେ କି ନାଇଁ କେନ୍ତା ପଢ଼ୁଛି ଘରେ ପଢ଼ୁଛି କି ନାଇଁ ସେ ବିଷୟରେ ଜାଣିବାର ଅଛି ତ ହେତିର୍ଲାଗି ଭଲ୍ସେ ଆମେ ପଢ଼େଇଛୁ ତ ତମେ ଏବେ ଭଲ୍ ପାଠ୍ ଭଲ୍ ମାର୍କ ଆନିକରି ପାସ୍ଆଉଟ୍ ହେଇଛ ତ ତୁମେ ଭଲ୍ସେ ପଢ଼ ଆମେ ଦେଖୁଛୁଁ ଏବେ ଆମର୍ ଆମର୍ ପାଖେ ଗୁଟେ କଲେଜ୍ ହେଇଛି ତ ହଁ ଏବେ ସେନେ ଯଦି ଆଡ଼ମିସନ୍ କର୍ବାକେ ଚାହୁଁଛ ସେନେ ଫିସ୍ ବି ଟିକେ କମ୍ ଅଛେ ଆରୁ ଘରେ ଟିକେ କଥା ହେବା ଆରୁ ଦେଖ କୁହ ହଁ ହଁ କୋଚିଙ୍ଗ୍ କରାମା ତମର୍ କୋଚିଙ୍ଗ୍ମାନେ ହେଉଛେ ଭଲ୍ ଭଲ୍ କ୍ଲାସ୍ସେସ୍ ହେଉଛେ ଆଉ ଯଦି ଆଉ ଟିକେ ହେବା ବୋଲେ ୟୁଟୁବ୍ରୁ ଆଜିକାଲି ଇଣ୍ଟର୍ନେଟ୍ରେ ଜମାନା ୟୁଟୁବ୍ରୁ ଟିକେ ଦେଖିଦେଲେ ଆଉ ଟିକେ ଭଲ୍ ହୁଁ ହଁ ବାବୁ ମୋର କ୍ଲା୍ସ୍ ଟାଇମ୍ ହେଲାନ ମୁଁ ଯାଉଛେ ହାଁ ହଁ ହଁ ହଁ ହଁ ହଁ